ହେଲୋ ହଁ ମଉସା ନମସ୍କାର ଆପଣଙ୍କ ଦୋକାନ ଜୋତା ଦୋକାନ କେମିତି ଚାଲିଛି ଆଚ୍ଛା ଆପଣଙ୍କ ଜୋତା ସବୁ ଭଲ କ୍ଵାଲିଟି ଆସୁଛି ତ ଆଚ୍ଛା ରେଟ୍ ଫେଟ୍ କେମିତି ଚାଲିଛି କଣଯେ ଆଚ୍ଛା ମୁଁ ଯିବି ବାହାରିକି ଭାବୁଛି ହେଲେ ଦୋକାନ ଖୋଲିଥିବ ୟା ବନ୍ଦ କରିଥିବ ବୋଲିକି ଯାଉନି ହଁ ଠିକ୍ ଅଛି ମୁଁ ତାହଲେ ଯିବି ଆଉ ଆଚ୍ଛା ଠିକ୍ ଅଛି ଆଉ ସବୁ ନୂଆ ନୂଆ ସବୁ ଆସୁଛି ସାର୍ ନୂଆ ଡିଜାଇନ୍ ବାଲା ଆଚ୍ଛା ଭଲ ଡିଜାଇନ୍ ବାଲା ସବୁ ରଖିଥିବ ମୁଁ ତା'ହେଲେ ଯିବିି ଆଚ୍ଛା ଠିକ୍ ଅଛି ଆଉ କ'ଣ ତୁମର ହାଲ ଚାଲ କୁହ ତୁମର ଦୋକାନ କେମିତି କ'ଣ ଚାଲୁଛି ଆଉ ତୁମର ଖାଇବା ପିଇବା ହେଲାଣି ଆଚ୍ଛା ଦୋକାନ କେବେ କେତେବେଳେ ଖୋଲୁଛି କେତେବେଳେ ବନ୍ଦ କରୁଛ ହଁ ଠିକ୍ ଅଛି ମୁଁ ତାହେଲେ ଯିବି ଆଉ ସକାଳ ବେଳେ ଯିବି ହଁ ଠିକ୍ ଅଛି ଆଉ ଆଜି ତ ଯିବି ବୋଲି ଭାବୁଥିଲି ଆଜି ତ ବର୍ଷା ପଡ଼ୁଛି ଯାଇ ହେଉନି କାଲିଆଡ଼େ ଯିବି ଆଉ ହଉ ଆମ ଆଡ଼େ ତ ବର୍ଷା ବହୁତ ଜୋର ସେ ହେଉଛି ନହେଲେ ଦେଖିବି ବର୍ଷା ଟିକେ କମ୍ ହେବ ଟିକେ ଯିବି ହଉ

ଆଉ ସବୁ ତୁମ ଘରେ ଭଲ ଆଚ୍ଛା ହଁ

ଆଉ କ'ଣ କୁହ

ହଁ ଆଚ୍ଛା ବାହାରିକି ରଖିଦେଇଥିବ ବାହାର କରିକି ନୂଆ ନୂଆ ସବୁ ଡିଜାଇନ୍ ମୁଁ ଯିବି ଆଉ ଆଣିବି ଭଲ ଭଲ ଡିଜାଇନ୍ ଆଉ କଲର୍ ରଖିଥିବ ମୁଁ ତାହେଲେ ଯାଇକି ଆଣିବି ଆଉ